ଆଜ୍ଞା ଡେଙ୍ଗୁ ଜ୍ବର ଓ ମ୍ୟାଲେରିଆ ଭଳି ମଶା ବାହିତ ରୋଗକୁ ଆମେ କିପରି ରୋକିବା ଆମେ ଡେଙ୍ଗୁ ଜ୍ବର ବା ମ୍ୟାଲେରିଆ ଜ୍ବର ପାଇଁ ଆମେ ଯେତେବେଳେ ଘର ଦ୍ୱାରା ଅସନା ହେଇଥିବ ତାକୁ ଆମେ ପରିଷ୍କାର ପରିଚ୍ଛନ୍ନ କରିବା କେଉଁଠି ଅଳିଆ ରଖିବା ନାହିଁ କି ଯେଉଁ ଆମେ କୁରକୁରି ହଉ ଜରି ହଉ ଆମେ ଖାଉଛନ୍ତି ଯେଉଁଠି ପାରିବ ସେଇଠି ପକାଇ ଦେଉଛନ୍ତି ସେଇଟା ବି ପକାଇବା ନେଇ ଯେଉଁ ଘର ଦ୍ୱାରା କତିରେ ଆମେ ପାଣି ପକଉଛନ୍ତି ପାଣି ଜମାଟ ରଖୁଛି ସେଇ ତାହା ଦ୍ୱାରା ମେଶୋ ମଶା ହେଉଛନ୍ତି ଆଉ ମଶା ହେଇ ଆମକୁ ଯେତେବେଳେ କାମୁଡ଼ୁଛନ୍ତି ତାକୁ ଡେଙ୍ଗୁ ବା ମ୍ୟାଲେରିଆ ଆମକୁ ହେଉଛି ଆମେ ଘର ଦ୍ୱାରା ପରିଷ୍କାର କରିବା ପାଣି ଯେଉଁଠି ଜମି ଥିବ ନା ସେ ପାଣିକି ସେଇଠି ଜମିବା ପାଇଁ ଦବା ନେହିଁ ପାଣିକୁ ପରିଷ୍କାର ଭାବରେ ପହଁରାଇ ତାକୁ ସଫା କରି ଆଉ ଆମ ଘର ଦ୍ୱାରାକୁ ଫିନାଇଲ୍ ପକାଇ ସଫା ସୁତୁରା କରିବା ଯାହାଦ୍ୱାରା କି ଫିନାଇଲ୍ ପକାଇବା ଦ୍ୱାରା ସେ ଗନ୍ଧର ହାୱା କୌଣସି ମଶା ହେବେ ନେହିଁ କି ପାଣି କୌଣସି ପଚିବ ନାହିଁ ପାଣି ଶୁଖିଲେ ରହିଲେ ସିନା ପଚିବ ଏବଂ ମଶା ହେବେ କି ଡେଙ୍ଗୁ ଆମକୁ ମଶା କାମୁଡ଼ିଲେ ହେବ ପକାଇକି ଫିନାଇଲ୍ ପକାଇକିନା ଘର ଦ୍ୱାରା ସଦାବେଳେ ସଫା କରିବା ଆମ ପରିବେଶଟାକୁ ସଫା କରିବା ଖାଲି ଘର ଦ୍ୱାରା ସଫା କଲେ ହେବନି ଆମ ପରିବେଶ ସିନା ସଫା କଲେ ଆମେ ସୁସ୍ଥ ରହିବା ଏବଂ ରାତିରେ ମଶାରୀ ଦେଇକି ଆମେ ଶୋଇବା ପାଇଁ କରିବା ମଶାରି ଦ୍ୱାରା ମଶା ପଶି ନଥାନ୍ତି କି ଆମକୁ ମଶା ମଧ୍ୟ କାମୁଡ଼ି ନଥାନ୍ତି କି ଆମକୁ ଡେଙ୍ଗୁ ବା ମ୍ୟାଲେରିଆ ହେଇ ନଥାଏ